ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ଅନୁସାରେ ଯେମିତି ଆମେ ହକି କହିପାରିବା ଏବଂ କ୍ରିକେଟ କହିପାରିବା ତା' ସହିତ ଘୋଡ଼ା ଦଉଡ଼ ଅଛି ପାଣି କ୍ରୀତାରୁଡ଼ ଅଛି ସେଥିମଧ୍ୟରୁ ଲୋକପ୍ରିୟ କହିଲେ କ୍ରିକେଟ ବହୁତ ଲୋକପ୍ରିୟ ଭାରତରେ ଏବଂ ଏହା ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଲୋକପ୍ରିୟତା ଅନୁସାରେ ଏହାର ଖେଳର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଖେଳାଳୀମାନଙ୍କୁ ସୁଯୋଗ ମିଳୁଛି ସମାନଙ୍କର ପ୍ରତିଯୋଗିତା ଦେଖେଇବା ପାଇଁ ସେଥିମଧ୍ୟରୁ ଖେଳାଳିମାନଙ୍କର ନାମ ଯେମିତିକି ରୋହିତ ଶର୍ମା ହେଲା କେଏଲ ରାହୁଲ ହେଲା ସୂର୍ଯ୍ୟକୁମାର ଯାଦବ ହେଲା ରିସଭ ପନ୍ଥ ହେଲା ଈଶାନ କିଷାନ ହେଲା ରାହୁଲ ଚହର ହେଲା ରବୀନ୍ଦ୍ର ଜାଡ଼େଜା ହେଲା ହାର୍ଦିକ ପାଣ୍ଡିଆ ଏଗୁଡ଼ିକ ଉନ୍ନତମାନର ଖେଳ ଖେଳି ଥାଆନ୍ତି ଏବଂ ବରୁଣ ଚକ୍ରବତୀ ଏମାନେ ଉନ୍ନତମାନର ଖେଳ ଖେଳି ଭାରତର ନାଁ ରଖିବା ସହିତ ଅନ୍ୟ ଦେଶର ମଧ୍ୟ ବିଭିନ୍ନ ପ୍ରକାର ଟ୍ରଫି ଉପାର୍ଜନ କରିଛନ୍ତି ଏବଂ ଏ ଆଇପିଏଲ ହେଉ କିମ୍ବା ଟି ଟୋଣ୍ଟି ହେଉ ୱାନ୍ ଡ଼େ ହେଲା ଟି ସିରିଜ ହେଲା ଏହିପରି ମ୍ୟାଚରେ ସେମାନେ ଖେଳିକି ନିଜର ପ୍ରଦର୍ଶନ ଦେଖେଇବା ସହିତ ଲୋକମାନଙ୍କୁ ମନୋରଞ୍ଜନ କରନ୍ତି ଏବଂ ଓଡ଼ ଆମର ଭାରତର ନାଁ ରଖିବା ସହିତ ବିଭିନ୍ନ ପ୍ରକାର ପଦକ ସ୍ୱର୍ଣ୍ଣ ହେଲା କିମ୍ବା ରୋପ୍ୟ ହେଲା ବ୍ରୋଞ୍ଜ ହେଲା ଏହିପରି ବିଭିନ୍ନ ପ୍ରକାର ପଦକ ଉପାର୍ଜନ କରିଛନ୍ତି